ମୁଁ କୌଣସି ବି ଆପ୍ କିମ୍ବା ଫ୍ଲିପକାର୍ଟ ହେଉ ଜାମାଟୋ ହେଉ କେଉଁଥିରେ ବି ଭଲ ଜିନିଷ ଅର୍ଡ଼ର୍ କରେ ତାହା ଠିକ୍ ସମୟରେ ଆସେ ଏବଂ ଜିନିଷଟା ବି ବହୁତ ଭଲ ଆସେ ଆଉ ପ୍ରଡ଼କ୍ଟ ବି ତା'ର କ୍ୱାଲିଟି ବହୁତ ଭଲ ଲାଗେ ଏବଂ ଏହା ସଠିକ୍ ଟାଇମ୍ରେ ଆସେ ଏବଂ ଆସିବା ଆଗରୁ ମୋ ପାଖକୁ ମେସେଜ୍ ବି ଆସେ ଆଉ ଜିନିଷ ଜିନିଷର କ୍ଵାଲିଟି ବି ବହୁତ ଭଲ ଲାଗେ ଯେମିତି ଅର୍ଡ଼ର୍ କରିଥାଏ ସେହି ପ୍ରକାର ହି ଆସି ଥାଏ ଆଉ ଫ୍ୟାଡ଼ବ୍ୟାକ୍ ଫିଡ଼ବ୍ୟାକ୍ ବି ମଧ୍ୟ ବହୁତ ଭଲ ଲାଗେ ଯେଉଁ ଜିନିଷ ବି ଅର୍ଡ଼ର୍ କଲେ ବି ମଧ୍ୟ ଜିନିଷ ବି ବହୁତ ଭଲ ଆସେ ବହୁତ ଭଲ ଲାଗେ ମୋତେ ସେଥିପାଇଁ ମୁଁ ଯେଉଁ ଜିନିଷ ବି କିଣେ କିମ୍ବା କୌଣସି ଆଣିବାକୁ ଚାହେଁ ତାହେଲେ ମୁଁ ଏଇ ଫ୍ଲିପକାର୍ଟ କିମ୍ବା ଜମାଟୋରୁ ହିଁ ଅର୍ଡ଼ର୍ କରିଥାଏ